ସାଧାରଣତଃ ଆଜିକାଲି ସମସ୍ତଙ୍କୁ ରୋଗ ବ୍ୟାଧି ହେଉଛି ତଥାପି ଯେଉଁ ଆମର ଆଗରୁ ଲୋକମାନେ ପ୍ରାକୃତିକ ଖାଦ୍ୟ ଖାଉଥିଲେ ଏବେ ଯେଉଁ ସାର ମିଶା ଖାଦ୍ୟ ଖାଉଛନ୍ତି ତ ସେଥିପାଇଁ ସମସ୍ତଙ୍କୁ କିଛି ନା କିଛି ରୋଗ ହେଉଛି କିନ୍ତୁ ଆମର ଏଠି ପାଖରେ ସରକାରୀ ଡାକ୍ତରଖାନା ଥିବାରୁ ସେଠୁ ଆମେ ଔଷଧ ମାଗଣାରେ ପାଇପାରୁଛୁ ଯେଉଁ ଆମର ଥଣ୍ଡା କାଶ ଛିଙ୍କ ଜ୍ୱର ଏସବୁ ହେଲା ସାଧାରଣ ରୋଗ ପାଇଁ ଆମେ ଔଷଧ ସୁଲଭ ମୂଲ୍ୟରେ ମାଗଣାରେ ପାଇପାରୁଛୁ କିନ୍ତୁ ଯେଉଁ ରୋଗ ଆମକୁ ଯେଉଁ ବଡ଼ ବଡ଼ ରୋଗ ହେଉଛି ତ ସେଥିପାଇଁ ଆମକୁ ତ ଔଷଧ କିଣିକି ଆଣିବା ପାଇଁ ପଡ଼ୁଛି ତଥାପି ସରକାରୀ ସହାୟତାରୁ ଆମକୁ ଅଳ୍ପ ଔଷଧ ମିଳିଯାଉଛି କିନ୍ତୁ ଆଉ ଯେଉଁ ଅଳ୍ପ ପରିମାଣରେ ରହିଲା ସେଇଗୁଡ଼ା ଆମକୁ କିଣିବା ପାଇଁ ପଡ଼ୁଛି ଆମର ଯେଉଁ ଇନ୍କମ୍ର ରୋଜଗାରର ଅଳ୍ପ ସ୍ୱଳ୍ପ ଭାଗ ଆମର ସେତିରେ ଔଷଧରେ ଔଷଧ କିଣିବାରେ ଖର୍ଚ୍ଚ ହେଉଛି ତ ସେମିତି କିଛି ଅସୁବିଧାର ସମ୍ମୁଖୀନ ଆମେ ହେଉନୁ କିନ୍ତୁ ଯେଉଁ ଔଷଧ କିଣୁଛୁ ଆମେ